ମୁଁ ପକ୍ଷୀମାନଙ୍କୁ ବହୁତ ଭଲ ପାଏ ଏବଂ ପକ୍ଷୀମାନଙ୍କୁ ଦେଖିବାକୁ ମଧ୍ୟ ବହୁତ ଭଲ ପାଏ ତ ପକ୍ଷୀମାନେ ବହୁତ ପ୍ରକାରର ଅଛନ୍ତି ରଙ୍ଗ ବେରଙ୍ଗର ତ ପକ୍ଷୀମାନଙ୍କର ସ୍ଵର ବହୁତ ମିଠା ତ ତାଙ୍କ ସ୍ଵର ଶୁଣିବାକୁ ବହୁତ ଭଲ ଲାଗେ ମୁଁ ଯାଇକି ନିରୋଳା ଜାଗାରେ ଶୁଣେ ପକ୍ଷୀମାନଙ୍କର ସ୍ଵର ବା ରାବ ତ ପକ୍ଷୀମାନେ କେତେ ପ୍ରକାର ରାବ କରନ୍ତି ସ୍ଵର କରନ୍ତି ତ ସେଟା ଗୀତ ଗାଇଲା ଭଳିଆ ଲାଗେ ତ ସେହି ଗୀତରେ ମୁଁ ମାନେ ଅଲଗା ଦୁଇନିଆରେ ହଜି ଗଲା ଭଳିଆ ଲାଗେ ମତେ ତ ଏହି ସବୁ ଶବ୍ଦ ଶୁଣିକି ମତେ ବହୁତ ଖୁସି ଲାଗେ ଆଉ ଖୁସି ଅନୁଭବ ହୁଏ ତ ପକ୍ଷୀମାନେ କେତେ ସୁନ୍ଦର ଦେଖିବା ପାଇଁ ତ କେତେ ସୁନ୍ଦର ରାବ କରନ୍ତି ବା ସ୍ଵର କରନ୍ତି ତ ମୁଁ ବି ଗୋଟେ ପକ୍ଷୀ ହେଇଯାନ୍ତିକି ତାଙ୍କ ଭଳିଆ ଆକାଶରେ ଉଡ଼ି ଯାଆନ୍ତି ତ ଏହି ସବୁ ଶୁଣିକି ବା ଏହି ସବୁ ସ୍ଵର ଶୁଣିକି ବା ରାବ ଶୁଣିକି ବହୁତ ଭଲ ଲାଗେ ତ ପକ୍ଷୀମାନଙ୍କୁ ପକ୍ଷୀମାନଙ୍କ ପାଇଁ ମୋର ଏହି ସବୁ ସ୍ଵତନ୍ତ୍ରତା ଅଛି